ଆମ ଗାଁ'ରେ ସାଧାରଣତ ଛୋଟ ବଡ଼ କରିକି ଦଶଟି ଗ୍ରୋସରୀ ଦୋକାନ ଅଛି ସେଗୁଡ଼ିକ ଦୋକାନରେ ପ୍ରାୟ ସବୁ ବିଭିନ୍ନ ପ୍ରକାର ଗ୍ରୋସରୀ ଜିନିଷ ବିକ୍ରି ହେଉଛି ତା ସହିତ ବି ଆଉ କିଛି ଗ୍ରୋସରୀ ଦୋକାନ ମାନ ଅଛନ୍ତି ବି ସେମାନେ କିଏ ବି ଟେସନାରୀ ଜିନିଷ ଝିଅଙ୍କର ଯୋଉ କାନଫୁଲ ଓ ସେମାନଙ୍କର ଯୋଉ ମୁଣ୍ଡରେ ଯୋଉ ଲଗାନ୍ତି ଯୋଉ ରିବନ୍ ଏହିପରି ଜିନିଷ ଗୁଡ଼ିକ ମଧ୍ୟ ସେମାନେ ବିକିଥାନ୍ତି ଆଉ ସେଠି ସାଧାରଣତଃ ଆମେ ବାକିବୁକାର ବି ବ୍ୟବସ୍ଥା ଅଛି ଲୋକମାନେ ଚିହ୍ନା ପରିଚୟ ଥାଏ ନା ସେଥିପାଇଁ ବାକିବୁକାର ସେମାନେ ରଖିଥାନ୍ତି ଆଉ କେତେବେଳେ ମୁଁ ଧର ପଇସା ନାଇଁ କି ଜିନିଷ ଆଣିବାକୁ ଯାଇଛି କିଛି ପଇସା ଅଛି କିଛି ପଇସା ନାହିଁ ଆମର ଯଦି ଜିନିଷଟା ହେଲା ଶହେଟଙ୍କା ମୁଁ କହିଲି ହଉ ରଖିଥା ପଚାଶଟଙ୍କା ମୁଁ ନେକ୍ସଟ୍ କୁ କେତେବେଳେ ଆସିଲେ ତୋତେ ଦେଇଦେବି ଆଉ ପଚାଶଟଙ୍କା କିମ୍ବା ମୋ ପାଖରେ ପଇସା ନାହିଁ ଟୋଟାଲ୍ ଯାଇଛି କେତେବେଳେ ଜିନିଷ ଆଣିବାପାଇଁ ହଁ ଦେ ରଖିଥାଆନି ଆମ ଆଜି ମୁଁ ଜିନିଷଟା ଦେ ମୁଁ ତୋତେ ଆଣିବା ପରେ ପଇସା ଦେଉଛି ଏହା ଚିହ୍ନା ପରିଚୟ ଥାଏ ଏସବୁ ଜିନିଷଟା ଆମ ଗାଁ'ରେ ସେଟା ସୁବିଧା ମିଳିଥାଏ